ବରଷକ ବାର ମାସ ତା ମଧ୍ୟରେ ଛଅଟି ଋତୁ ଥାଏ ଏଇ ଛ' ଋତୁ ରେ ତିନୋଟି ଋତୁ କୁ ଆମେ ଉପଭୋଗ କରୁ ବା ଅନୁଭବ କରିପାରୁ ଯେମିତି କି ଗ୍ରୀଷ୍ମ ଛୁଟି ଗ୍ରୀଷ୍ମ ଋତୁ ଗ୍ରୀଷ୍ମ ଋତୁରେ ଆମେ କଣ କରୁ ନା ଗ୍ରୀଷ୍ମ ଋତୁରେ ମୁଁ ଛୁଟିରେ ମୁଁ ମୋ ମାମୁଘରକୁ ଯାଏ ବୁଲାବୁଲି କରେ ମଜା ମଜଲିସ କରେ ଏବଂ ଏଇ ଗ୍ରୀଷ୍ମ ଋତୁରେ ପାମ୍ପଡ଼ ବଡ଼ି କୁରୁ ମୁଡ଼ୁକି ଏଇସବୁ ତିଆରି କରି ମତେ ତିଆରି କରିବାକୁ ଭଲ ଲାଗେ ଆଉ ତାପରେ ଆସେ ବର୍ଷା ଋତୁ ବର୍ଷା ଋତୁରେ ମୁଁ କଣ କରେ ନାଁ ବର୍ଷାଋତୁରେ ବାରିଘର ମାନଙ୍କରେ ଗଛପତ୍ର ଫୁଲଗଛ ସବୁ ଲଗାଏ ଆଉ ବହୁତ ମଜା କରେ ତାପରେ ସେତବେଳେ ପାଣିର ଅଭାବ ନ ଥାଏ ଆଉ ଗଛ ପତ୍ର ବି ଭଲ ଲଗାଇଲେ ପାଣିର ଅଭାବ ନ ଥାଏ ଭଲ ଫଳ ଫୁଲ ଫଳ ହୁଏ ତାପରେ ଆସେ ଶୀତ ଋତୁ ଶୀତଋତୁରେ କଣ ନାଁ ଶୀତ ଋତୁରେ ଆମେ ବଣଭୋଜି କରିବାକୁ ଯାଉ ମଜାମଜଲିସ କରୁ ତାପରେ ବାରିରେ ମନେକର ବିଭିନ୍ନ ପ୍ରକାର ଗଛ ପତ୍ର ପନିପରିବା ଗଛ ଲଗାଉ ସିଏ ଶୀତଦିନରେ ବି ଭଲ ସବୁ ପନିପରିବା ହୁଏ ତାପରେ ଶୀତ ଦିନେ ମାନେ ମୁଢ଼ି ପାଗ କରିକି ଚା' ଆଉ ଜଳଖିଆ ଏଇ ସବୁ ନିଆଁ ପୁଅଇଁବାକୁ ଏଇସବୁ ଭଲଲାଗେ ଏହି ଗୁଡ଼ିକ କରିବାପାଇଁ ମୁଁ ଏହିଭଳି ଭାବରେ ଏଇ ଋତୁ ମାନଙ୍କୁ ଉପଭୋଗ ଏବଂ ଏଞ୍ଜୟ ବା ଅନୁଭବ କରେ